ଭାରତରେ ମୋର ପ୍ରିୟ ରାଜ୍ୟ ହେଉଛି ଓଡ଼ିଶା କାରଣ ଓଡ଼ିଶାରେ ଅନେକ ଦର୍ଶନୀୟ ସ୍ଥାନ ଅଛି ଓଡ଼ିଶାକୁ ମନ୍ଦିର ମାଳିନୀ ରାଜ୍ୟ ମଧ୍ୟ କୁହାଯାଏ କାରଣ ଏହି ରାଜ୍ୟରେ ଅନେକ ମନ୍ଦିର ଅଛି ଏବଂ ଏଗୁଡ଼ିକ ଅତି ପୁରାତନ ଅଟେ ଏଗୁଡ଼ିକୁ ଦେଖିବା ପାଇଁ କେବଳ ରାଜ୍ୟ ବାହାରୁ ମଧ୍ୟ ନୁହେଁ ସମଗ୍ର ପୃଥିବୀରୁ ଲୋକମାନେ ଦେଖିବାପାଇଁ ଆସନ୍ତି ଏବଂ ଏହି ଓଡ଼ିଶା ରାଜ୍ୟଟି ଗୋଟିଏ ଏପରି ରାଜ୍ୟ ଯାହା ବିଷୟରେ କି ସମସ୍ତେ ଜାଣନ୍ତି ଏହି ରାଜ୍ୟରେ ମୁଖ୍ୟତଃ କେତେ ଗୁଡ଼ିଏ ମନ୍ଦିର ଅଛି ଯେଉଁଗୁଡ଼ିକୁ ଦେଖିବା ପାଇଁ ଦେଶ ବିଦେଶ ଅର୍ଥାତ୍ ସମଗ୍ର ପୃଥିବୀରୁ ଲୋକମାନେ ଆସନ୍ତି ଏହି ରାଜ୍ୟରେ ପୁରୀରେ ଅବସ୍ଥିତ ଜଗନ୍ନାଥଙ୍କ ମନ୍ଦିର କଟକରେ ଥିବା କୋଣାର୍କ ମନ୍ଦିର ଭୁବେନେଶ୍ୱରରେ ଥିବା ଲିଙ୍ଗରାଜ ମନ୍ଦିର ଏବଂ ଘଟଗାଁରେ ଅବସ୍ଥିତ ମାଆ ତାରିଣୀଙ୍କ ମନ୍ଦିର ଅଛି ଏବଂ ତା ସହିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ମଧ୍ୟ ଅଛି ଏଗୁଡ଼ିକ ହେଉଛନ୍ତି ଓଡ଼ିଶାର ସବୁଠାରୁ ଦର୍ଶନୀୟ ସ୍ଥାନ ଏଗୁଡ଼ିକୁ ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ ଆସନ୍ତି ଏବଂ ତାଙ୍କ ଜୀବନ ଧନ୍ୟ ହୋଇଯାଇଥାଏ ବୋଲି ସେମାନେ କୁହନ୍ତି ଏବଂ ଓଡ଼ିଶାର ଓଡ଼ିଶାର ଅନେକ ଗୁଡ଼ିଏ ପାର୍କ୍ ଅଛି ଯେପରିକି ନେସନାଲ୍ ପାର୍କ୍ ଅଛି ସେଗୁଡ଼ିକ ମଧ୍ୟରୁ ଶିମିଳିପାଳ ଚନ୍ଦକା ଗହୀରମଥା ଟିକରପଡ଼ା ଚିଲିକା ଶିମିଳିପାଳରେ ଆମେ ବାଘ ଦେଖିବା ସହିତ ଅନେକ କିଛି ଜୀବ ଜନ୍ତୁ ଦେଖିପାରୁ ଚନ୍ଦକାରେ ଆମେ ହାତୀ ଗହୀରମଥାରେ ଆମେ କଇଁଛ ଏବଂ ଟିକରପଡ଼ାରେ ଆମେ ଅନେକ କୁମ୍ବୀର ଦେଖିବାକୁ ପାଇଥାଉ ଏବଂ ଚିଲିକାରେ ଆମେ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କୁ ଦେଖିଥାଉ ଚିଲିକାରେ ଭିନ୍ନ ଭିନ୍ନ ଋତୁରେ ଦୂର ଦୂରାନ୍ତରୁ ଚଢ଼େଇମାନେ ଆସନ୍ତି ଏବଂ ଏଠାରେ କିଛି ଦିନ ରହି ପୁଣି ଫେରିଯାଆନ୍ତି ଏହି ଭଳି ଭାବରେ ସେମାନେ